ଭାରତର ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟ ହକି ଫୁଟବଲ ଏହିସବୁ ଖେଳ ଲୋକପ୍ରିୟ ଲୋକପ୍ରିୟ ଖେଳରେ ପ୍ରସିଦ୍ଧ ଖେଳାଳି ମାନେ ହେଲେ ସଚିନ ତେନ୍ଦୁଲକର ମହେନ୍ଦ୍ର ସିଂ ଧୋନି ଆଉ ହକିର ହେଲେ ଦିଲ୍ଲୀପ ତିର୍କି ଇଗ୍ନେସ ତିର୍କି ଦୌଡ ରାଣୀ ଦୁତୀ ଚାନ୍ଦ ଏମାନେ ଆମ ଓଡ଼ିଶାର ବି